ମୋତେ ଫ୍ରି ଫାୟାର୍ ଖେଳିବାକୁ ବହୁତ ଭଲ ଲାଗେ ଯେତେବେଳେ ମୋ ମୋବାଇଲ୍ ନ ଥିଲା ତ ମୁଁ ସମସ୍ତ ମୋବାଇଲ୍ ଦେଖିକି ୟୁଟ୍ୟୁବ୍ ଦେଖିକି ଖେଳିବାକୁ ଭଲ ଲାଗେ ଦେଖିବାକୁ ଭଲ ଲାଗୁଥିଲା ଏବେ ମୋ ମୋବାଇଲ୍ ଅଛି ମୋତେ ଫ୍ରି ଫାୟାର୍ ଖେଳିବାକୁ ବହୁତ ଭଲ ଲାଗେ ଫ୍ରି ଫାୟାର୍ରେ ଯଦି ତୁମେ ଧୀରେ ଧୀରେ ଫ୍ରି ଫାୟାର୍ ଜାଣିଲେ ତ ଫ୍ରି ଫାୟାର୍ ଜାଣିଲି ଡାଇମଣ୍ଡ୍ ଥାଏ ଡାଇମଣ୍ଡ୍ ୟୁଜ୍ କଲେ ଟପ୍ ଅପ୍ ହେବ କରନ୍ତି ଆଉ କେତେରେ ହୀରକ ଥାଏ ମାଷ୍ଟର୍ ଥାଏ ସେ ସବୁ ଲେବୁଲ୍ ବଢ଼ିଲେ ବି ବହୁତ ଜିନିଷ ମିଳେ ଆଉ ଫ୍ରି ଫାୟାର୍ ଖେଳିଲେ ୟୁଟ୍ୟୁବ୍ ଫୁଟ୍ୟୁବ୍ ସାଲେରୀ ଭଲ ତୁମର ହେଲେ ଭିୟୁ ବି ଆସିଲେ ୟୁଟ୍ୟୁବ୍ ତରଫରୁ ପଇସା ବି ମିଳିପାରେ ତା ସାଙ୍ଗେ ଫ୍ରି ଫାୟାର୍ ଖେଳିବାକୁ ମୋତେ ଇଚ୍ଛା ଲାଗିଲା ଫ୍ରି ଫାୟାର୍ ଖେଳିଲି ତୁମ ମାଷ୍ଟର୍ ବେଡ଼ରୁମ୍କୁ ଯାଇ ଫ୍ରି ଫାୟାର୍ରେ ତ ଫ୍ରି ଫାୟାର୍ ବି ଖେଳେ ଫୁଣି ଥରେ ଥରେ ନୂଆ ଯଦି ନୂଆ ଜାଣିଲି ପବ୍ଜି ବି ଆସିଲା ତ ପବ୍ଜି ବି ଖେଳେ ପ୍ରାୟ ପବ୍ଜିରେ ବି ସେଇ ଏକା ଅଛି କିନ୍ତୁ ପବ୍ଜିରେ ଗ୍ରାଫିକ୍ସ୍ ଟିକେ ଭଲ ଅଛି ଫ୍ରି ଫାୟାର୍ରେ ବି ଭଲ ଅଛି ଫ୍ରି ଫାୟାର୍ରେ ଗନ୍ସ୍ ଫନ୍ସ୍ ସବୁ ଭଲ ଲାଗେ ଫ୍ରି ଫାୟାର୍ ମୋ ସାଙ୍ଗମାନଙ୍କୁ ସବୁ ଡାକିକି ଖେଳେ ମୋ ସାଙ୍ଗମାନଙ୍କ ପାଖରେ ମୋବାଇଲ୍ ନ ଥାଏ ମୁଁ ବି ସେମାନଙ୍କୁ ମୋବାଇଲ୍ ଦେଇଦିଏ ତ ଆମେ ଫ୍ରି ଫାୟାର୍ ସାଙ୍ଗମାନଙ୍କ ସହ ମିଶିକି ଖେଳୁ ଚାରି ଜଣ ଆଉ ଯେତେବେଳେ ବୋରିଂ ଲାଗେ କି ଲାଇନ୍ ଫାଇନ୍ ପଳାଏ କେତେ କୁଆଡ଼େ ବୁଲିବାକୁ ଯାଉ ପ୍ରାୟ ବୋରିଂ ଲାଗେ ସେଇ ଟାଇମ୍ରେ ଆମେ ଖେଳୁ ଫ୍ରି ଫାୟାର୍ ଫ୍ରି ଫାୟାର୍ ଖେଳିବାକୁ ସେତେବେଳେ ମୋବାଇଲ୍ ଚାର୍ଜ ସରିଲେଇଁ ଛାଡ଼ୁ ଫ୍ରି ଫାୟାର୍ ନ ଖେଳିବା ଛାଡ଼ୁନା ଆଉ ପଇସା ଫଇସା ଆମେ ଏତେ ୟୁଜ୍ କରୁନୁ ଆମେ ଖାଲି ସେମିତି ସିମ୍ପଲ୍ରେ ଖେଳୁ ଏନ୍ଜୟ କରିବା ପାଇଁ ଆଉ ଆମର କେତେ ସାଙ୍ଗ ଅଛନ୍ତି ଖରାପ ସାଙ୍ଗ ସେମାନେ ପଇସା ଫଇସା ଉଡ଼ାନ୍ତି ଆମେ ସେମାନଙ୍କୁ ବୁଝାଉ ହେଲେ କିନ୍ତୁ ବୁଝିବେନି କିନ୍ତୁ ଫ୍ରି ଫାୟାର୍ ଖେଳ ଆମ ପ୍ରାୟ ବହୁତ ଲୋକ ମନା କରନ୍ତି କାଇଁକିନା ଆମେ ଲିମିଟ୍ରେ ଖେଳୁ ସବୁଦିନ ଖେଳୁନୁ ଆଉ ଯେତେବେଳେ ଖେଳୁ ଭଲ ସେ ଖେଳୁ